ଜ୍ୟୋତିର୍ବିଜ୍ଞାନୀ ଏବଂ ଜ୍ୟୋତିଷ ଶାସ୍ତ୍ର ଲୋକମାନଙ୍କ ଗ୍ରହ ନକ୍ଷତ୍ରର ସ୍ଥିତି ବିଷୟରେ କିଛି କହିବାକୁ କଲେ ଆଗକାଳରେ ବହୁତ ଲୋକମାନେ ଅନ୍ଧବିଶ୍ୱାସୀ ଥିଲେ ଏବଂ ଯାହାକି ସେମାନେ ଅନ୍ଧକାର ଜୀବନଯାପନ କରୁଥିଲେ ଏବଂ ସେମାନେ ଜ୍ୟୋତିଷ ମାନଙ୍କ ଉପରେ ବହୁତ ବିଶ୍ୱାସ ରହିଥିଲେ ଯେ ଯାହା ଜ୍ୟୋତିଷ କହୁଥିଲା ସେଥି ମଧ୍ୟରୁ ସେମାନେ ପାଳନ କରିକି ତାଙ୍କ ଜୀବନ ଜୀବନ ଜୀବନ ଯାପନ କରୁଥିଲେ କାହିଁକିନା ଜ୍ୟୋତିଷମାନେ କହୁଥିଲେ କି ସେ ଜାଗାକୁ ଯିବା ମନା ମାନେ ଯାଉ ନଥିଲେ ଏଥି ମଧ୍ୟରୁ ସେମାନେ ତାଙ୍କୁ ପାଳନ କରିକି ଆଗକୁ ବଞ୍ଚୁଥିଲେ ଏବଂ ଆଜିକା ଦୁନିଆଁରେ ଯେହେତୁ ବୈଜ୍ଞାନିକ ଦୁନିଆଁ ହେବା ଯୋଗୁଁ ଏତେ ମଧ୍ୟରେ ଆମର ଜ୍ୟୋତିଷଶାସ୍ତ୍ର ଉପରେ ମଧ୍ୟ ଏତେ ଧ୍ୟାନଉ ଦେଉ ଦେଉ ନାହାନ୍ତି ଆଗକାଳରେ ବହୁତ ସେସବୁ ନଥିଲା ଯେହେତୁ ଏବେ ଜ୍ୟୋତିର୍ବିଜ୍ଞାନୀମାନେ ବୈଜ୍ଞାନିକ କାଳ ନଥିଲା ଜ୍ୟୋତିଷଶାସ୍ତ୍ର ଉପରେ ବହୁତ ଧ୍ୟାନ ଦଉଥିଲେ ଏବଂ ସେଇ ସବୁକୁ ଧ୍ୟାନ ଦେଇକି ସେମାନେ ଆଗକୁ ବଞ୍ଚୁଥିଲେ ତାଙ୍କ ପରମ୍ପରା ପାଳନ କରିକି ସେମାନେ ରହୁଥିଲେ ଜୀବନ ଯାପନ କରୁଥିଲେ ଯେହେତୁ କହିବାକୁ ଗଲେ ଆମ ଆର୍ଯ୍ୟ ବର୍ଜିକା ଆମର ସୁନ୍ଦର ଆବିଷ୍କାର କରୁଥିଲେ ତାଙ୍କ କହିବା କଥା ଅନୁସାରେ ସେ ଶୂନର ଆବଷ୍କାର କଲା ପରେ ହିଁ କିଛି ସଂଖ୍ୟା ସୃଷ୍ଟି ହୋଇଥିଲା ଏହା ସବୁ ଶୁଣିକି ତାକୁ ତାଙ୍କୁ ଆମେ ଫଲୋ କରିକି ଆମେ ଆଜିକା ସମୟରେ କିଛିଟା ଗଣିତ ମଧ୍ୟ ଶିଖି ପାରିଛୁ ଏବଂ ଯିଏ ପଠାଣି ସାମନ୍ତ ତାଙ୍କୁ କହିବାକୁ ଗଲେ ସାଙ୍ଗ ଦ୍ୱାରା ହିଁ ଆମ ପଠାଣି ସାମନ୍ତ ପରୀକ୍ଷା ମଧ୍ୟ ଦେଇପାରୁଛୁ କିଛିଟା ଉତୀର୍ଣ୍ଣ ହେଇପାରୁଛନ୍ତି କିଛି ବିଫଳ ମିଶା ହେଇପାରୁଛନ୍ତି ଏସବୁ ହେଉଛି ଆମର ଜ୍ୟୋତିଷ ନକ୍ଷତ୍ର ବିଷୟରେ ଆମେ କହିବାକୁ ଗଲେ ଆମର ଜ୍ୟୋତିଷଶାସ୍ତ୍ର ନକ୍ଷତ୍ର ବିଷୟରେ ଆମର ଆଗକାଳର ଲୋକମାନେ ବହୁତ ବିଶ୍ୱାସ କରୁଥିଲେ ଏବେ ମଧ୍ୟ କରନ୍ତି ବାକି ଏବେ କାହିଁକିନା ବୈଜ୍ଞାନିକ ଯୁଗ ହେବା ଯୋଗୁଁ ଏବେ ଯେତେ ସବୁ ଜ୍ୟୋତିଷଶାସ୍ତ୍ର ଉପରେ ଧ୍ୟାନ ଦେଉନାହାନ୍ତି